ହଁ ଫିଲ୍ମ୍ ଅଛି ଆଜି କେତେବେଳେ ଅଛି କି ଓହୋ ନଅଟାରେ କି ହଁ ହଁ ଠିକ୍ ଅଛି ଆମେ ଆଠଟା ଅଧେରେ ସେଇଠି ପହଞ୍ଚି ଯିବା ପହଁଚିକି ତା'ପରେ ଟିକେଟ୍ କରିକି ତା'ପରେ ସେଇଠି କ'ଣ ଖାଇବା ପିଇବା ପପକର୍ଣ୍ଣ୍ କି ଯେଉଁଗୁଡ଼ା ସିଙ୍ଗଡ଼ା କୋଲ୍ଡ଼ ଡ୍ରିଙ୍ଗସ୍ଗୁଡ଼ାକ ସେଇଠୁ କିଣିଦେବା ଆଉ ବାକି ସେ ଫିଲ୍ମ ହଲ୍ର ବାହାର ଜିନିଷ ତ କିଛି ନେଇ ହେବନି ଆଉ ଫିଲ୍ମ୍ ହଲ୍ର ବୋଲି କହିଲେ ହଁ ଏଲାଉ କରିବେନି ନା ହଁ ସେଇଠୁ କିଣି ଦେବା ଆଉ ଯାହା ବାହାରେ ଯେଉଁଟା ସିଙ୍ଗଡ଼ା କୋଡ଼ିଏ ଟଙ୍କା କହିଲେ ସେଇଠି ମିଳୁଛି ଚାଳିଶି ପଚାଶ ଟଙ୍କାରେ

ହଁ ସେଇଟା ତ ଆଉ କେତେବେଳେ ଆସିବ ତୁମେ ତ ହଁ ହଁ ତୁମେ ଆମ ଘରକୁ ପଳାଇ ଆସ ମିଶିକିନା ପଳାଇବା ଠିକ୍ ଅଛି ହଉ ହଉ ହେଇଯିବ ବାରଟା ହଉ ହଉ ତୁମେ କ'ଣ ଟିକେ ଖାଇକି ପଳାଇ ଆସିଥାଏ ଠିକ୍ ଅଛି ଡିନର୍ କ'ଣ ହେଲେ ଟିକେ ଖାଇ ଦେଇଥାଅ ମୁଁ ବି ଖାଇ ଦେଇଥିବି ହଁ ହଁ ଠିକ୍ ଅଛି ଆଉ କେଉଁ ଫିଲ୍ମ ପଡ଼ିଛି କି ଆଜି ଓହୋ ହଁ ସେଇଟା ତ ଭଲ ଥିବ ମୁଁ ତ ତା'ର ଦେଖୁଥିଲି ରିଭ୍ୟୁ ଆଉଟ୍ଟା ଟ୍ରେଲର୍ ଯାକ ସେଇଟା ଭଲ ଅଛି ହଁ ଦେଖିବା ଆଗକୁ କ'ଣ ହେଉଛି ବହୁତ ଏକ୍ସସାଇଟେଡ଼୍ ଲାଗୁଛି ତ ଦେଖିବା କ'ଣ ହେଉଛି ହଁ ସେଇଟା ତ ହଁ ସେଇଟା ତ ଫିଲ୍ମଟା ବି ଭଲ ଭଲ ଅଛି ତ ଦେଖିବାକୁ ବି ଭଲ ଲାଗିବ ଆଉ ତୁମେ ସ୍କୁଟିରେ ଆସିବ କି ଠିକ୍ ଅଛି ଆମେ ଆମ ଘରରୁ ପଳାଇବା ହଁ ହଁ ମୋର ଅଛି ହଁ ହଁ ସେମିତି କଲେ ହେବ ଆଉ ହାଉସ୍ ଫୁଲ୍ ନ ହେଇ ଯାଇଥାଉ ସେଇଟା ତ ଜଲ୍ଦି ଟିକେ ଯାଇକି ଟିକେଟ୍ କାଟି ଦେଲେ ଠିକ୍ ଥିବ ସେଇଟା ତ ହଁ ସେଇଟା ହିଁ

ହଉ ଠିକ୍ ଅଛି ତୁମେ ଆସ ହେଲା